ବର୍ତ୍ତମାନ୍ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି କାରଣ ଆଗରୁ ସିନା ସୁବିଧା ଲୋକଙ୍କର ନଥିଲା ମେଡ଼ିକାଲ୍ ସୁବିଧା କିଛି ନଥିଲା ମେଡ଼ିକାଲ୍ରେ କୌଣସି ଜିନିଷ ମାଗଣା ଦିଆଯାଉ ନଥିଲା ଏଇନା କଣ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ଇଶରେ ହେଉଛି ସବୁ କାର୍ଡ଼ ହେଇଗଲାଣି ଶିଶୁ କାର୍ଡ଼ କତୁରୁ ହେଲଥ୍ କାର୍ଡ଼ କତୁରୁ ସୁ ସବୁ ହେଇଗଲାଣି ମେଡ଼ିକାଲ୍ରେ ଅପରେସନ୍ ହେବା କତୁରୁ ପିଲାପିଲି ଜନ୍ମ ହେବା ପର୍ଯ୍ୟନ୍ତ ସବୁ ତ ସୁବିଧାରେ କରାଗଲା ତା ପରେ ରାତି ବିକାଳୀ ଯୋଉ ଦୈବ ଦୁର୍ବିପାକ ଘଟଣା ପାଇଁ ସାଙ୍ଗେ ସାଙ୍ଗେ ଶହେ ଆଠ ଶହେ ଦୁଇ ଫୋନ୍ କରିଦେଲେ ଆସିକି ବି ନେଇଯାଉଛନ୍ତି ଆଉ ମାଗଣାରେ ସାଲାଇନ୍ ବି ଇଞ୍ଜେକ୍ସନ୍ ମେଡ଼ିସିନ୍ ସବୁ ଦିଆଯାଉଛି ବଡ଼ ବଡ଼ ଅପରେସନ୍ରା ସବୁ କାର୍ଡ଼ରେ ହୋଉଛି ଆଗ ଯୁଗରେ ଲୋକମାନେ ଘରେ ଅଭାବ ଅନଟନ ଯୋଗୁଁ ସେମାନେ ମେଡ଼ିକାଲ୍ ଯାଇପାରୁ ନଥିଲେ ବଡ଼ ବଡ଼ ଅପରେସନ୍ ହେନେ ହୋଉଛି ବି ସେମାନେ ହେଇପାରୁ ନଥିଲେ ଯାହାର ଆର୍ଥିକ ସମ୍ବଳ ନଥିଲା ବିଲ ବାଡ଼ି ନଥିଲା କି ପାରିବାରିକ ଇନକମ୍ କମ୍ ଥିଲା ସେମାନେ ତ ଗାଡ଼ି କରି ଯାଇପାରୁ ନଥିଲେ ଗୋଟେ ନାରୀ ବି ଗୋଟେ ପିଲା ଜନ୍ମ କରିପାରୁ ନଥିଲା କାରଣ ସେମିତି ସୁବିଧା ନଥିଲା ମେଡ଼ିକାଲ୍ ପର୍ଯନ୍ତ ସେମାନେ ପହଞ୍ଚି ପାରୁନଥିଲେ ମାଆ ମରୁଥୁଲା ତ ଛୁଆ ମରୁଥୁଲା ଏଇନା କଣ ଆଉ ହୋଉଛି ମୁଖ୍ୟମନ୍ତ୍ରୀ ସବୁ ସବୁ ସୁବିଧା କରିଦେଇଛନ୍ତି ସେଥିପାଇଁ ସମସ୍ତେ ସୁ ସ୍ୱାସ୍ଥ୍ୟ ସେବା କେନ୍ଦ୍ର କତୁରୁ ଆରମ୍ଭ କରି ଜନସେବା କେନ୍ଦ୍ର କତୁରୁ ଆରମ୍ଭ କରି ସବୁ ପ୍ରକାର ସୁବିଧା ଏଇନା ହେଇଯାଇଛି